ନିଶ୍ଚିତ ଭାବରେ ଆଉ ସିଲିଣ୍ଡର ଯାହା ଆମେ ରୋଷେଇ ପାଇଁ ବ୍ୟବହାର କରୁଛୁ ଆଉ ଆମେମାନେ ପ୍ରତି ଦୁଇ ତିନି ମାସରେ ଯେଉଁ ପାଇପ୍ ଲାଗିଥାଏ ତାକୁ ଆମେମାନେ ଚେକ୍ କରୁଛୁ ପୁଣି ଆଉ ଗ୍ୟାସ୍ ସିଲିଣ୍ଡର ଯେତେବେଳେ ଆଣୁଛୁ ଆଉ ଯେଉଁଠାରୁ ଆମମାନଙ୍କୁ ଦିଆଯାଉଛି ସେଇଠାରେ ମଧ୍ୟ ଚେକ୍ କରିକି ଅଣା ହେଉଛି ଆଉ ଆମେ ତାକୁ ଝରକା ପାଖରେ କିମ୍ବା ଯେଉଁଠାରେ କିି ଗୋଟିଏ ପବନ ଯାଆ ଆସ କରୁଥିବ ସେହିପରି ଜାଗାରେ ଆମେ ତାକୁ ରଖିକି ବ୍ୟବହାର କରୁଛୁ